ମୁଁ ଏଇ ନିକଟ ଅତୀତରେ ଗୋଟିଏ ମୋବାଇଲ ଫୋନ କିଣିଥିଲି ଯାହାର କମ୍ପାନୀ ନାଁ ହେଉଛି ୱାନପ୍ଲସ ଆଉ ମୋତେ ସେଇ ଫୋନ କୋଡ଼ିଏହଜାର ଟଙ୍କା ପଡ଼ିଥିଲା ଯାହାର କି କ୍ୟାମେରା ବହୁତ ହି ଭଲ ଥିଲା ଆଉ ମୋତେ ତ ବହୁତ ଭଲ ଲାଗିଲା ଆଉ ମୁଁ ସେ ଫୋନ କିଣିସାରିଲା ପରେ ତାର ବ୍ୟାଟେରୀ ଆଉ ତାର ଚାରଜିଙ୍ଗ ପଏଣ୍ଟ ସବୁ ବହୁତ ଭଲ ଥିଲା ଆଉ ମୋତେ ସେଇ ସେଇ ସେଇ ଫୋନରୁ କିଛି ଆପ୍ ଡାଉନଲୋଡ଼ କରିବାପାଇଁ ବି କିଛି ପଇସା ବି ପଡ଼ୁନି ଆଉ ତାର ଫିଚର ଅ ବହୁତ ଭଲ ଫୋନର ଯେଉଁଟାକି ମୁଁ ଚାହୁଁଥିଲି ସେଇ ଅ ସେଇଟା କିଣିପାରିଲି ମୋତେ ବହୁତ ଖୁସି ଲାଗୁଛି ବହୁତ ଅଳ୍ପ ପଇସାରେ ବହୁତ ଭଲ ଅ ଜିନିଷ ପାଇପାରିଲି ତ ମୋତେ ବହୁତ ଖୁସି ଲାଗୁଛି ମୋତେ ମୋବାଇଲ ଏଇ ମୋବାଇଲ ଟା ମୋର ଇଚ୍ଛା ଥିଲା କି ମୁଁ ଏଇ ଫୋନଟା କିଣିବି ବୋଲି ଯେଉଁଟାକି ଲାଭଦାୟକ ମୋତେ ହେଇପାରିଲା ଆଉ ତାର ବହୁତ ସାରା ବି ଭଲ ଅ ଅଛି କ୍ୟାମେରା ଆଉ ତାର ବ୍ୟାଟେରୀ ସବୁ ବହୁତ ହି ଭଲ ଅଛି ତ ଆମେ ଅ ସମସ୍ତଙ୍କୁ ମୁଁ କହିବି କି ଆପଣ ୱାନପ୍ଲସ ଫୋନ କିଣନ୍ତୁ